ତ ସେଥିପାଇଁ ମୋବାଇଲରେ ଯେଉଁ ଆପ୍ପ ଗୁଡ଼ିକ ଆମେ ସବୁଦିନ ବ୍ୟବହାର କରୁଛୁ

ଯାହା ଆବଶ୍ୟକୀୟ ପ୍ରଦାର୍ଥମାନ ସବୁ କିଣି ପାରୁଛେ ବିକି ପାରୁଛେ ଦେଶ ବିଦେଶର ଖବର ଆମେ ଜାଣିପାରୁଛେ